ଆମର୍ ଯେନ୍ ରେଷ୍ଟୁରେଣ୍ଟ୍ ବା ଡ଼େଲିଭର୍ ଡ଼େଲିଭର୍ ଯେନ୍ ଆନୁଛୁଁ ଆମେ କାଣା ଯାନିଛୁଁ କେ ସେଇଟା ପୁରାପୁରି ଭଲ୍ ଖାଦ୍ୟ ବୋଲି ଆମେ ନାଇ ଜାନି ଆର୍ ସେ ଖାଦ୍ୟକେ ଖାଇ ଦଉଚୁଁ ବହୁତ୍ ପ୍ରକାର୍ ବେମାର୍ ଆମ୍କୁ ହେଇଯାଉଚି ଇ ସବୁ ଅଭିଯୋଗ୍ କର୍ବାର୍ ଲାଗି ଆମ୍କୁ ଗଲେ ବହୁତ୍ ଜିନିଷ୍ ଇ ସବୁଜିନଷ୍ କର୍ବାର୍ ପଡ଼୍ବା ଆମେ ଖରାପ୍ ଖାଦ୍ୟ ଖାଇ ନଉଚୁଁ ସେଟା ବାସୀଟା ବହୁତ୍ ଦିନର୍ଟା ରହିଗଲାଟା ଗୋଟେ ପାଚିଲାଟା କୁହାଟା ମାନେ ସେଟା କେନ୍ ପଶୁପକ୍ଷୀ ବି ଖାଇଥିବେ ସେନ୍ତାଟା ବି ଆମେ ଖାଇଦଉଚୁଁ ଇ ସବୁ ଜିନିଷ୍ ଖାଇ ଦେଇକରି ଆମର୍ ଶରୀରର ସବୁ କ୍ଷତି ହେଇଯାଉଚେ ଆମକୁ୍ ଜର୍ ପାତି ହେଇଯାଉଚି ଇ ସବୁ ଜିନିଷ୍କେ ଆମେ ସତର୍କ ରଖ୍ବାର୍ କଥା ଏ ସବୁ ଉପରେ ଆମେ ଅଭିଯୋଗ୍ ଦେବାର୍ କଥା ଯେତେବେଲେ ଆମେ କହୁଚୁଁ ସେ ରେଷ୍ଟୁରାଣ୍ଟ୍ ବାଲାକି ବାକି ସେ ରେଷ୍ଟୁରାଣ୍ଟର ସେମାନେ କିଛି ଆମର୍ ଧିଆନ୍ ନାଇ ଦେବା ଏ ସବୁ ଧ୍ୟାନ୍ ଦେବାର୍ କଥା ଯଦି ଧ୍ୟାନ୍ ନାଇ ଦେବେ ବୋଲେ ଆମେ ଏମ୍ତି ହି ଖାଉଥିମା ଏନ୍ତା ହି ଆମେ ରୋଗରେ ଆକ୍ରାନ୍ତ ହେଇକରି ଶେଷରେ ଆମେ ମୃତ୍ୟୁ ବରଣ କରିବା